ହଁ ଆମର ଗାଁରେ ପ୍ରାୟ ଦୁଇଟା କଲେଜ ଅଛି ଯେନ୍ଟାକି ଗୀରଧାରି ମହାବିଦ୍ୟାଳୟ ଆଉ ଜଲନ୍ଦର ମହାବିଦ୍ୟାଳୟ ଅଟେ ସେନ ପଢ଼ବାଟା ସବେ ପଢ଼ୁଛନ୍ ଆମର୍ ଘରର ମୋର ବାପା ବି ପଢ଼ିଛନ୍ ମୋର୍ ଦାଦା ବି ପଢ଼ିଛି ସେ କଲେଜରୁ ଏକା ଆଉ ସେଠାରେ କହବାର୍ ଲେ ଗଲେ ସେନ ତ ବହୁତ ଭଲ୍ ପଢ଼ା ହଉଛେ ବୋଲି କହୁଛନ୍ ଯେନ୍ଟାକି ହେଲ୍ପଫୁଲ ଲାଗି ଯଦି ଭଲ ପଢ଼ା ହଉଛେ ବେଲେ ଯେହେତୁ ପଢ଼ିକରି ସେଠାନୁ ବି ବହୁତ ଲୋକ ବହୁତ ବଡ଼ ବଡ଼ ଚାକିରୀମାନେ କଲେନ ଦିନୁ ଦିନ କିି ସେନ ସେନ ଯେନ୍ ଆୟା ଦିଦି ମାନେ ଅଛନ୍ ସଭେ ବହୁତ ଫ୍ରେଣ୍ଡଲି ଅଛନ୍ ନିଜର ଛୁଆବେର ପୁରା ପଢ଼ଉଛନ୍ ଉଡ଼ଉଛନ୍ ସବକୁ କେହି ବି କାହାକେ ବାଛ୍ବାର୍ ନି ସମକୁ ସମାନ ହିସାବେ ପଢ଼ଉଛନ୍ ସମାନ ନଜରରେ ଦେଖୁଛନ୍ ଆଉ ଗୋଟିଏ ଅଛେ ବେସରକାରୀ ସ୍କୁଲ ଯେନ୍ଟାକି ପ୍ରାଇଭେଟ କଲେଜ କହୁଛନ୍ ସେ ପ୍ରାଇଭେଟ କଲେଜରେ ବି ପଢ଼ୁଛନ୍ ବହୁତଟି ପିଲା ଯାହାର ଘରେ ଟିକେ ପଇସା ଅଛି ଆଉ ଯାହାର ଘରେ ପଇସା ପତ୍ର ନାଇଁନ ସିଏ ତ ସରକାରୀ କଲେଜରେ କାହିଁ ପଢ଼୍ବା ବାକି ବେସରକାରୀ କଲେଜରେ କାଣା ହଉଛି କି ତାଙ୍କର ଫେସିଲିଟି ଟିକେ ଅଧକା ବେଶି ଦେଇ ଦଉଛନ୍ ବେଶୀ ଫେସିଲିଟି ପଢ଼ବାର୍ ଉପରେ ଦଉଛନ୍ ଯେହେତୁକି ଲାଇବ୍ରେରୀ ବନାଇ ଦଉଛନ୍ ଲାଇବ୍ରେରୀ ଏଡ଼ଭାନ୍ସ ବହି ମାନେ ଆସୁଛି ଓ ସରକାରୀ କଲେଜ କି ଲେ ଲାଇବ୍ରେରୀ ଦେଲେ ବି ଯେନ୍ ବହି ଦରକାର ଥିବା ସେ ବହି ଟିକେ ଆସି ନାଇଁ ପାର୍ବାର୍ ମନିକିିନି ପହଞ୍ଚିପାର ଯେନ୍ ଫଳରେ କି ଆମେ ସେ ସେ ବହିକେ ପଢ଼୍ବାର୍ କେ ଯଦି ଚାହିଁମା ବେଲେ ସେ ବହିମାନେ ପଢ଼ିିନି ପାର୍ବାର୍ ଆଉ ଟିକେ ଫେସିଲିଟି ବେଶୀ ଅଛି ସେନ ପୁରା ପ୍ରାକ୍ଟିକାଲ ସବୁ ତାକର ୱେରେ ଚାଲିଛି କିନ୍ତୁ ସରକାରୀ କଲେଜରେ ଚଲିଲା ଚଲୁଛି ନେହାତେନି ଏମତି ହେଇ ସବୁ ଏଇଟା ଗୋଟେ ବହୁତ ଟିକେ ଡିମେରିଟ୍ସ ହେ ବାକି ଏଇଟା ଟିକେ ଦେଖ୍ବେ ଆପଣଙ୍କୁ ଏତେ ରିକ୍ୱେଷ୍ଟ ଏଇଟା ଟିକେ ଠିକ୍ ଠାକ୍ କରିବେ